ଛବିଶ ଜାନୁଆରୀ ଦୁଇ ହଜାର ପନ୍ଦର ଅଗଷ୍ଟ ଦୁଇ ହଜାର ଦଶ ଚଉଦ ଫେବୃଆରୀ ଦୁଇ ହଜାର ସତର ପଚିଶ ଡିସେମ୍ବର ଦୁଇ ହଜାର କୋଡ଼ିଏ ସତର ସେପ୍ଟେମ୍ବର ଉଣେଇଶହ ତେୟାନବେ